ହଁ ମୁଁ ରେଷ୍ଟୁରାଣ୍ଟକୁ ଖାଇ ଯାଇଥିଲି ଆଉ ମୋ ସାଙ୍ଗମାନଙ୍କ ସହିତ ଯାଇଥିଲି ଭିନ୍କାମୁନ୍ ରେଷ୍ଟୁରାଣ୍ଟକୁ ଯାଇଥିଲି ସେଥିରେ ଭାତ ଡାଲି ତରକାରୀ ଆମ୍ୱିଳ ଆଉ ପନିର ମାଛ କରାହେଥିଲା ଖଟାଟା ଟିକେ ଅଧିକ ଖଟା ଥିଲା ବାକି ସବୁ ଟେଷ୍ଟି ଥିଲା ଡାଲିରେ ଲୁଣ କମ୍ ଥିଲା କିନ୍ତୁ ଭଲ ସବୁ ଟେଷ୍ଟି ଥିଲା ସେଠାର ଖାଦ୍ୟ ସବୁ ହେଲ୍ଦି ଥିଲା ସମସ୍ତେ ମୋ ସାଙ୍ଗମାନଙ୍କ ସହିତ ଯାଇଥିଲୁ ଖାଇବାଟା ବି ଠିକ୍ଠାକ୍ ଥିଲା ବେଶୀ ଏକ୍ସପେନ୍ସିଭ ନଥିଲା ଭଲ ସବୁ ସେ ରେଷ୍ଟୁରାଣ୍ଟର ଜାଗା ମଧ୍ୟ ଭଲ ଥିଲା ଭଲ ରେଷ୍ଟୁରାଣ୍ଟ ଥିଲା ସଫା ସଫା ଜାଗା ଥିଲା ସମସ୍ତଙ୍କୁ ଭଲ ଲାଗିଲା ଖାଇକି ସେଠାରେ ଖାଦ୍ୟ ବହୁତ କମ ରେଟ୍ରେ ମିଳୁଥିଲା ପିଇବା ପାଣି ମଧ୍ୟ ପିଇବା ପାଣିର ମଧ୍ୟ ଠିକ୍ ଥିଲା ଖାଇ ସାରିବା ପରେ ସେ ମାନେ ଖାଇ ସାରିବା ପରେ ମିଠା ଦିଆଯାଉଥିଲା ମିଠା ରସଗୋଲା ମିଠା ଦିଆଯାଉଥିଲା ଯେହାଟାକି କି ଆମ ଓଡ଼ିଶାର ଫେମସ୍ ମିଠା